ଆମ ଅଞ୍ଚଳର ବ୍ୟବସାୟୀମାନେ ଓଡ଼ିଆ ଭାଷା ବ୍ୟବହାର କରନ୍ତି କଥା ଆଦାନ ପ୍ରଦାନପାଇଁ ଏହା ଓଡ଼ିଆ ଭାଷାର ଏକ ସମୃଦ୍ଧିଜନକ କଥା ଏବଂ ଓଡ଼ିଆ ଭାଷାକୁ ମଧ୍ୟ ନିଜ ବୋର୍ଡ଼ ଗୁଡ଼ିକରେ ବ୍ୟବହାର କରନ୍ତି ଦୋକାନର ଆଗରେ ଯେଉଁ ବୋର୍ଡ଼ ମାରନ୍ତି ସେଥିରେ ବ୍ୟବହାର କରନ୍ତି ଏବଂ ନିଜ କଷ୍ଟମର୍ ମାନଙ୍କ ସହିତ ମଧ୍ୟ ସେମାନେ ଓଡ଼ିଆରେ ହିଁ କଥାବାର୍ତ୍ତା କରିଥାନ୍ତି